ଆମେ ନିଜ ବଗିଚାର ରକ୍ଷଣବେକ୍ଷଣ କରିବା ସମୟରେ ସବୁବେଳେ ଠିକ୍ ଟାଇମ୍ରେ ପାଣି ଦେଇ ଥାଉ ତା'ପରେ ଘାସ ସବୁ ମାରିବା ପାଇଁ ଘାସ ମରା ବିଭିନ୍ନ ପ୍ରକାରର ଔଷଧ ମଧ୍ୟ ଦେଇ ଥାଉ ସବୁବେଳେ ସେଇଠି ପାଣି ଦେବା ଯୋଗୁଁ ସେଇଠି ମଶା ପୋକ ଇତ୍ୟାଦି ସବୁ ସେଇଠି ଜନ୍ମଗ୍ରହଣ କରିଥାଏ ଯାହା ପାଇଁକି ଆମେ ଗ୍ରାମାକ୍ସିନ୍ ଏହି ପ୍ରକାରର କିଛି ମେଡ଼ିସିନ୍ ସେଇଠି ଦଉ ଯାହାଫଳରେ କି ମଶା ପୋକ ଏହିସବୁର ବିନାଶ ଘଟି ଥାଏ ନିଜ ବଗିଚାର ଭଲ ଭାବେ ଭଲ ଭାବେ